ନା ମୁଁ କୌଣସି ୟୁଏଫଓ ଦେଖିନାହିଁ ଏଲିଏନ୍ସ ଏବଂ ଅନ୍ୟ ଗ୍ରହମାନଙ୍କ ଜୀବନ ବିଷୟରେ ମୋର ଏଇଆ ରହିଛି ଆମେ ଯେତିକି ବିଜ୍ଞାନରୁ ଜାଣିପାରୁଛେ ସେମାନେ ରହିଛନ୍ତି ସେମାନେ ନଥିଲେ ବୋଧେ ଆମର ଏଇ ଔଷଧପତ୍ର ଆମେ ମହାକାଶକୁ ଯିବା ଆସିବା ଆଉ ସ ଆମର ସବୁ ବିଷୟରେ ଜାଣିବା ବିଜ୍ଞାନ ଏତେ ଆଗକୁ ବଢ଼ିବାରେ କୌଣସି ମୋତେ ସାହାଯ୍ୟ ହୋଇପାରନ୍ତା ନାହିଁ ଆମେ ଯେ ଏଲିଏନ୍ସ ରହିଛି ଆଉ ଅନ୍ୟ ଗ୍ରହମାନେ ମଧ୍ୟ ଅଛନ୍ତି ଗ୍ରହ ନ ନକ୍ଷେତ୍ରକୁ ନ ନେଇକରି ଆମର ଦିନରାତି ଏଗୁଡ଼ାକ ସବୁ କରାହେଉଛି ତେଣୁ ମୋ ମତରେ ଏସବୁ ଜିନିଷ ରହିଛି ୟା ଦେହରେ କୌଣସି ମିଛ ନାହିଁ